ଆଜ୍ଞା ଆପଣଙ୍କର କେଉଁ ଋତୁରେ କେଉଁ ଜିନିଷ ତିଆରି ପନିପରିବା ମିଳେ ଏଇଠି

ହୁଁ

ହୁଁ ହୁଁ ଆପଣ ହଁ ଆପଣଙ୍କର ଏଇଠି ଅଙ୍ଗୁର ଚାଷ ହୁଏ ଫଳ

ଆଜ୍ଞା ହୋମ୍ ଡେଲିଭରି ହୁଏ ଏଇଠି ସବୁ ଜିନିଷ ଆସିଛି ଆସିଛି

ଆଜ୍ଞା ଆଜ୍ଞା ତାହେଲେ ଆପଣଙ୍କୁ ରେଜିଷ୍ଟର୍ କରିବାକୁ ପଡ଼ୁଛି ସେଇ ଲାଇନ୍ରେ ହଁ ତ ସବୁ ଫଳ ପନିପରିବା ସବୁ ଏଇଠି ମିଳିବ

ଆଜ୍ଞା ହଁ ହଁ ହଁ ହଁ ହଁ ହଁ

ଠିକ୍ ଆଛି ମୁଁ ଆପଣଙ୍କର ନମ୍ବର୍ଟା ମୋତେ ଦେଇଦେବେ ମୁଁ ଆପଣଙ୍କୁ କଲ୍ କରିକିରି କହିବି ଆପଣ ମୋତେ ଘରେ ହୋମ୍ ଡେଲିଭରି କରିଦେବେ ଆଉ ହାଁ ହାଁ

ଆଏ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଯେତେ ଏମାଉଣ୍ଟ ଆମ ଦରକାର ସେତେ ଏମାଉଣ୍ଟର ଆମେ କହିବୁ ହୁଁ ଆଚ୍ଛା ଆଚ୍ଛା ହଁ ହଉ ହେଲେ ଆପଣଙ୍କର ଏଇଟି ସବୁ ପନିପରିବା ଭଲ ପନିପରିବା ମିଳେ ନା ଆ ଆଚ୍ଛା ଆଚ୍ଛା ଠିକ୍ ଅଛି ହଉ ମୁଁ ଆପଣଙ୍କର ତ ଦୋକାନ ଦେଖିଲି ଆପଣଙ୍କୁ କାଲି ଆସି ଜଣାଇବି ଆପଣଙ୍କୁ ଏଇଠୁ କିଛି ପନିପରିବା ଭଲ ଜିନିଷ ଫଳ ଅଙ୍ଗୁର ଆପେଲ୍ କିଛି ନେଇଯିବି ସେଥିପାଇଁ ଆପଣଙ୍କୁ ଆଚ୍ଛା ହଁ ନହେଲେ ହୋମ୍ ଡେଲିଭରି କରିଦେବେ କଣ୍ଟାକ୍ଟ ଦ୍ୱାରା ନେହେଲେ ଆପଣଙ୍କର କିଛି ଆପ୍ ଅଛି ବୋଲି ଆପ୍ ଦ୍ୱାରା ବି ଅନଲାଇନ୍ ହେଉଛି ମାନେ ଅନଲାଇନ୍ ହବ ମାନେ ଅନଲାଇନ୍ ବି କହିଦେବେ ବୁଝିଲେ ଅନଲାଇନ୍ ପରିଚୟ କରିବାକୁ ପଡ଼ିବ ବୋଲି ଅନଲାଇନ୍ ପରିଚୟ କରିଦେବା ବୁଝିଲେ ହଁ ଆପଣଙ୍କ ଡେଲିଭରି ଡେ ହୋମ୍ ଡେଲିଭରି କରିଦେବେ ହଉ ରହୁଛି ଆଜ୍ଞା